ପକ୍ଷୀମାନଙ୍କୁ ମୁଁ ବନ୍ଦୀ କରି ମୁଁ ରଖେ ନାହିଁ କାରଣ ବଗିଚାରେ ପକ୍ଷୀମାନଙ୍କୁ ଦେଖିଲେ ମୋତେ ବହୁତ ଭଲ ଲାଗେ ଖାଇବା ପାଇଁ ଦିଏ ଆଉ ପାଣି ଫାଣି ଦିଏ ମୋତେ ବହୁତ ଭଲ ଲାଗେ ବିଭିନ୍ନ ଆକାଶରୁ ଆସିକିରି ଉଡ଼ି ଉଡ଼ିକିରି ଆସି ଯେତେବେଳେ ଆସି ବଗିଚାରେ ବସନ୍ତି ତାଙ୍କର ଦୃଶ୍ୟ ଦେଖିଲେ ବେଶୀ ମନଟା ବହୁତ ମନୋହର ହୁଏ ଆଉ ସେଥିଲାଗି ସେଥିର୍ ଲାଗି ପକ୍ଷୀମାନଙ୍କୁ ଦେଖିଲେ ମୁଁ ବି ପାଣି ଦିଏ ଖାଦ୍ୟ ବି ଦିଏ ଆଉ ଆମ ଛାତ ଉପରେ ବି ପକାଇ ଦିଏ ବିସ୍କୁଟ୍ ହଉ ମିକ୍ଚର୍ ହଉ ପା ପାଣିରେ ମାଠଆରେ ବି ପାଣି ଦିଏ ତାକୁ ରଖିକିରି ସକାଳେ ଆସିକିରି ସେମାନେ ଖାଆନ୍ତି ଚାଉଳ ବି ଦିଏ ପାରାମାନେ ବି ଆସନ୍ତି କାଉ ଆସନ୍ତି ବିଭିନ୍ନ ପ୍ରକାରର ପକ୍ଷୀପକ୍ଷୀ ସବୁ ଆସନ୍ତି ପାରା ଫାରା ଶୁଆ ଫୁଆ ସବୁ ଆସନ୍ତି ସେଥିଲାଗି ବଗିଚାରେ ଯେତେବେଳେ ମୁଁ ନୁହଁ ସବୁ ଲୋକମାନେ ବି ସବୁ ଦେଖନ୍ତି ଆଉ ସେଇ ପ୍ରାକୃତିକ ଦୃଶ୍ୟ ଦେଖିଲେ ଆଉ ଯେତିକ ମଣିଷ ବି ରୋଗ ହେଇଥିବ ସେମାନେ ବି ସେମାନ ପକ୍ଷୀମାନଙ୍କୁ ଦେଖିଲେ ତାଙ୍କୁ ରୋଗମୁକ୍ତ ବି ହେଇଯିବେ ଆଉ ସେଥିଲାଗି ଲୋକମାନଙ୍କୁ କୁହାଯାଉଛି ଯେ ଆ କୌଣସି ପଶୁ ପ ପଶୁମାନଙ୍କୁ ବନ୍ଦୀ କରି ରଖନ୍ତୁ ନାହିଁ କାରଣ ସେମାନଙ୍କର ବି ନିଜର ଗୋଟେ ସ୍ଵାଧୀନ ଅଛି